ଆମର ରାଜ୍ୟର ସ୍ୱଚ୍ଛ ସେବା ପାଇଁ କହିଲେ ଆମେମାନେ ଆଗେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲୁ ବର୍ତ୍ତମାନେ ଆମର ଦେହପାହ ହେଲେ ଆମେ ଶହେ ଆଠକୁ ଡାକୁ କିନ୍ତୁ ଶହେ ଆଠରେ ଆମେ ଡାକ୍ତରଖାନାକୁ ଯାଉ କିନ୍ତୁ ଡାକ୍ତରଖାନାରେ ସବୁପ୍ରକାର ସୁବିଧା ବି ମିଳୁଛି ରହିବା ପାଇଁ ଔଷଧପତ୍ର ବି ମାଗଣାରେ ମିଳୁଛି ଆଉ ଯିବା ଆସିବା ପାଇଁ ଗାଡ଼ି ବି ମଧ୍ୟ ମିଳିଯାଉଛି ଆମେ ସବୁ ପ୍ରକାର ସୁବିଧା ବି ପାଉଛୁ ଏଥିରେ କିଛି ଅସୁବିଧା ଆମେ ବର୍ତ୍ତମାନେ ହେଉନାହୁଁ